ହଁ ମୁଇଁ ଆମର୍ ଦୁର୍ଗାପୂଜାରଟା ମୂର୍ତ୍ତି ବନାବାର୍ ଚେଷ୍ଟା କଲୁଁ କାଁ କରି କେନସି କାରିଗର୍ ନାହିଁ ପାଏଲୁ ବେଲେ ଆମେ ନିଜେ ବନାବାର୍ ଚେଷ୍ଟା କଲୁଁ ତ ଆମେ ତ ହେନ୍ତା କିଛି କାରିଗର୍ ନାହିଁ ସେ ଯେ ଆମେ ଗୋଟେ ମୂର୍ତ୍ତି ଗୁଟେକେ ବନେଇପାରମୁ କଲୁଁ କେତେବେଲେ ହାତ୍ ଠିକ୍ ନାହିଁ ହେଲା କେତେବେଲେ ଦେହେ ଠିକ୍ ନାହିଁ ହେଲା କେତେବେଲେ ଆଏଁଖ ଠିକ୍ ନାହିଁ ହେଲା କେତେବେଲେ ନାକ୍ କାନ୍ ଠିକ୍ ନାହିଁ ହେଲା ବଇଲେ ଆମେ ଗୁଟେ ଚିନ୍ତାନଁ ଥିଲୁଁ କାଏଁକରି କାରିଗର୍ ବି ଇଆଡ଼େ ନାହିଁ ପାଏବାର୍ ବଇଲେ ଆମେ ଭାବଲୁଁ ଇଆଡ଼େ ଟାଇମ୍ ପଲାଇ ଆଏଲାନ ଦୁର୍ଗା ପୂଜାର ତ ଯାହା ବି କରୁଁ ଯେନ୍ତହା ଗୋଟେ କରୁଁ ଆମେ ଆମର୍ ମନେ ଗୋଟେ କଲ୍ପନାଟେ ନଉଁ କିମ୍ବା କେନ୍ ଫଟୁ ଗୋଟେ ଦେଖୁଁ ବଇଲୁଁ ଆରୁ ନିଜେ ହେତେରୁ ଗୋଟେ ଫଟୁ ଗୋଟେକେ ଦେଖି କରି ଆମେ ସେତାକେ ସେନ୍ତା ଝାଞ୍ଚ୍ ହିସାବେ ଏନ୍ତା ମାନେ ଧୀରେ ଧୀରେ ଧୀରେ ଧୀରେ ଆରମ କଲୁଁ ଆଉ ମନେ ସେ କଲ୍ପନା କଲା ବେଲେ ସେ ଫଟୁକେ ଦେଖି କରି ଯେତକି ପାରଲୁଁ କଲୁଁ ଆରୁ ଗୋଟେ ପ୍ରକାରର ଉତ୍ତମ ବି ହେଲା ସେଟା କଲୁଁ ଯେ ଆର୍ ସେଟା ଭଲ୍ ବି ହେଇଛେ ଆମେ ଏତେ କରିପାରମୁଁ ବଲି ନାହିଁ ଭାବୁଥାଇ କରିପାରଲୁଁ ଆଉ କାରିଗର୍ ଅଭାବ୍ ଲାଗି ଆମକେ ନିଜେଁ ସେ କାମ୍ କେ କରିପାରବା ଲାଗି ଆମେ ନିଜେ ବି ଗୋଟେ ପ୍ରକାରର୍ ଖୁସି ହଉଁ